ଓଡ଼ିଶାରେ କୃଷି ଶିଳ୍ପ ଭଳରେ ପରିବେଶ ସମସ୍ୟାର ସମାଧାନ ଦେଖିବାକୁ ମିଳିଥାଏ ସେଇଥିପାଇଁ ଆମେ ବିଭିନ୍ନ ପ୍ରକାର କୃଷି ଶିଳ୍ପ ଜଙ୍ଗଲରେ ଯେଉଁ ବ୍ୟକ୍ତି ବିଶେଷ ମାନେ ଗଛ କାଟି ଦେଉଛନ୍ତି ସେଥିପାଇଁ ମଣିଷକୁ ବହୁତ ବିପଦ ହୋଇଥାଏ କାହିଁକି ନା କୌଣସି ଅନଲାଇନ୍ ମିଳିନଥାଏ ସେଥିପ୍ରତି ଗଛ କାଟିବାକୁ ମନା ଏବଂ ମୁଲ୍ୟାଙ୍କନ ପରିଚାଳନାରେ ଢାଞ୍ଚା ହତ ଜଲ ଜଳ ଏପରି କଲଖାନାଖାନାକୁ କେମିତି ପଶା ଯାଇପାରିବ ସେଥିପ୍ରତି ସୁବିଧା ସୁଯୋଗ କରିବା ନିହାତି ଆବଶ୍ୟକ ସାମାଜିକ ମୁଲ୍ୟାଙ୍କନ କ୍ଷେତ୍ରରେ ସାମାଜିକ ପରିଚାଳନା ଢାଞ୍ଚାର ଏକ ସମ୍ପୂର୍ଣ୍ଣ ସୂଚନା ରୂପରେ ବା ଦେଖା ଦେଇଛି ଏବଂ କୃଷିମାନଙ୍କ ମଧ୍ୟରେ ଯେଉଁ ଗଛକଟା ଗୁଡ଼ିକ ରହିଛି